ମୁଇଁ ଆଗଲପୁର ହ୍ୟାଲୋ ମୋବାଇଲ୍ ଦୁକାନରୁ ଗୋଟେ ମୋବାଇଲ୍ ଲେନ୍ଦିନି ମାନେ ରିଏଲମି ପନ୍ଦର ହଜାର ପଡ଼ିଥିଲା ଆଉ ସେଇଟା ବହୁତ ବଢ଼ିଆଁ ବାହାରିଛେ ଦୁଇବରଷ ହେଲାନ ମୁଇଁ ୟୁଜ୍ କରିଛେଁ ମୋବାଇଲ୍ର କ୍ଵାଲିଟି ବି ଭଲ ଅଛେ ବହୁତ ବଢ଼ିଆଁ ଅଛେ ଦୋକାନ ବି ବହୁତ ଶସ୍ତାରେ ବି ଦଉଛନ୍ ମୋବାଇଲ୍